ହ୍ୟାଲୋ କେବେ ଆସିଲ କେତେଦିନ ରହିବ ଆମ ଦୋକାନ ଆଡ଼େ ଆସ ବରା ଖାଇବା ପାଇଁ ହଁ ହୁଁ ଭଲ ବିକ୍ରି ହେଉଛି ତୁମ ଛୁଆମାନେ କେମତି ଅଛନ୍ତି ଆସ ବରା ଖାଇ ଆମେ ବି ଭଲ ଅଛୁ ତୁମ ଛୁଆଗୁରାଙ୍କୁ ଧରିକି ଆସ ବରା ଖାଇବା ପାଇଁ ହୁଁ ଆମ ଏଠି ବରା ଭଲ ମିଳୁଛି ଆସ ଖାଇବା ପାଇଁ ହଉ ତାହେଲେ ଆସ ଆଉ ଆଉ କ'ଣ କୁହ ମୋ ପାଇଁ କାମଟେ ସେଇପଟେ ଦେଖିଦିଅ ହୁଁ ହୁଁ ବ୍ୟଙ୍ଗଲୋରରେ କେମତି କ'ଣ ବରା ରେଟ୍ ଉଁ ହୁଁ ଉଁ ହୁଁ ଦୀପାବଳି ସରିଲେ ଯିବ କିଏ କିଏ ଆସିଛ ଉଁ ହୁଁ ଛୁଆଗୁରା ଆସିନାହାନ୍ତି ବୁଢ଼ା ବୁଢ଼ୀ ଦୋକାନ ବିଷୟରେ ଟିକେ କଥା ହେବା ଦୋକାନକୁ ଆସ ବୁଲି ଦୋକାନକୁ ଆସିଲେ ଆମେ କଥା ହେବା ହଉ ତାହେଲେ ଆସିବ ରହୁଛି